ହଁ ମୁଁ ରୋଷେଇର ବିପର୍ଯୟ ବିପର୍ଯୟର ସମ୍ମୁଖୀନ ହୋଇଛିି ଥରେ ମୁଁ ରୋଷେଇ କରିବାବେଳେ ଥରେ ମୁଁ ରୋଷେଇ କରିବା କରିବା ବେଳେ ଗ୍ୟାସ୍ ଲିକ୍ ହୋଇଯାଇଥିଲା ଏବଂ ମୁଁ ଜାଣିପାରିଲି ନାହିଁ ମାଚିସ୍ ମାରିଦେବାରୁ ଗ୍ୟାସ୍ଟି ଫାଟିଗଲା ଏବଂ ନିଆଁ ଜଳିଗଲା ରୋଷେଇ ଘର ଜଳିଗଲା ଏବଂ ମୁଁ ମଧ୍ୟ ପୋଡ଼ିଯାଇଥିଲି କିଛି ଅଂଶ ଏବଂ ଅଏଣ୍ଟ୍ମେଣ୍ଟ୍ ଲଗାଇଲି ଲଗାଇ ଲଗାଇଲି ଏବଂ ଡକ୍ଟର୍ଙ୍କ ପାଖକୁ ଯାଇ ଟ୍ରିଟ୍ମେଣ୍ଟ୍ କଲି ଟ୍ରିଟ୍ମେଣ୍ଟ୍ ହୋଇସାରିବା ପରେ ମୁଁ ସୁସ୍ଥ ହୋଇଥିଲି